ଆମ ଦେଶରେ ବହୁତ ଗୁଡ଼ିଏ ବିଷୟ ଅଛି ଯେଉଁ ଉପରେ ଲେଖିବାକୁ ମୋର ବହୁତ ଇଚ୍ଛା ହେଉଛି କିନ୍ତୁ ସେଗୁଡ଼ିକ ଲେଖିବାକୁ ମୋର ସାହସ ପାଉନାହିଁ କାରଣ ମୁଁ ଯେଉଁ ବିଷୟରେ ଲେଖିବାକୁ ଚାହୁଁଛି ତାହା ଯଦି ଲେଖିବି ତେବେ ତାହା ଧର୍ମ ଭାବନା ସୃଷ୍ଟି କରିବ ବା ଧର୍ମ ଧର୍ମ ଉପରେ ବିବାଦ ସୃଷ୍ଟି କରୁଛି ବୋଲି ଲୋକମାନେ ଭାବିବେ କାହିଁକି ମୁଁ ଯେଉଁ ଲେଖା ଲେଖିବାକୁ ଚାହୁଁଛି ସେଇଟା ଭାରତର ହିନ୍ଦୁ ଧର୍ମ ଖ୍ରୀଷ୍ଟିଆନ ଧର୍ମ ଇତ୍ୟାଦି ସବୁ ସେସବୁମାନଙ୍କୁ ନେଇ ମୁଁ ଲେଖିବାକୁ ଚାହୁଁଛି ଯଦି ଏପରି ଲେଖିବି ତେବେ ଯେଉଁ ସମ୍ପ୍ରଦାୟର ବିଷୟରେ ଟିକେ ସମାଲୋଚନା ସେଥିରେ କରାଯିବ ତେବେ ସେମାନେ ତାହାକୁ ସହ୍ୟ କରିପାରିବେ ନାହିଁ ଏବଂ ସେମାନେ ସେଇ ସେ ଲେଖାକୁ ଦେଖି ସେମାନେ ଖୁବ ଚିଡ଼ି ଯାଇ ମୋ ଉପରେ ଅଭିମାନ କରି କରିବେ ପୁଣି ଯଦି ଆମେ ଆମ ଜୀବନ ଦୈନନ୍ଦିନ ଜୀବନ ବିଷୟରେ ଲେଖିବା ତେଣୁ ସେଥିରେ ମଧ୍ୟ ବହୁତ ଗୁଡ଼ିଏ ସମ୍ବେଦନଶୀଳ ବିଷୟ ଅଛି ଯାହାକୁ କି ଭାରତରେ ନିଷିଦ୍ଧ କରାଯାଉଛି ଯେମିତି ଭାରତରେ ଲେଖିବା ପାଇଁ ବହୁତ ଗୁଡ଼ିଏ ଯେମିତି ଦାମ୍ପତ୍ୟ ଜୀବନକୁ ନେଇ ବହୁତ ଗୁଡ଼ିଏ ଲେଖା ଲେଖିବାକୁ ଚାହୁଁଛି କିନ୍ତୁ ଭାରତରେ ସମ୍ପର୍କ ଚାଲୁଛି ମୁଁ ତାହା ଉପରେ କିଛି ଲେଖିବାକୁ ଚାହୁଁଛି କିନ୍ତୁ ସେଇ ଉପରେ ଲେଖିବାକୁ ଭାରତରେ ନିଷିଦ୍ଧ ବୋଲି ମୁଁ ଭାବୁଛି କାରଣ ଭାରତରେ ସେହି ସମ୍ପର୍କକୁ ଆଇନ ସିଦ୍ଧ ଅଧିକାର ଏପର୍ଯ୍ୟନ୍ତ ମିଳିନାହିଁ ସେଥିପାଇଁ ଯଦି ସେ ବିଷୟରେ ମୁଁ ଲେଖିବି ଏବେ ତାହା ଭାରତରେ ନିଷିଦ୍ଧ ହେଇଯିବ ଏବଂ ତାହା ଆମ ସମାଜରେ ଖ ପ୍ରତିକୂଳ ପ୍ରଭାବ ପକାଇବ